ଆମର ବହୁତ ଗୁଡ଼ାଏ ସାଂସ୍କୃତିକ ଐତିହ୍ୟ ରହିଥାଏ ଯେପରିକି ଅଞ୍ଚଳ ଦିଗରୁ ଦେଖିବାକୁ ହେଲେ ସବୁ ଅଞ୍ଚଳର କିଛି ନା କିଛି ଐତିହାସିକ ବିବରଣୀ ଥାଏ କି ଏଠାରେ ଏହିଭଳି ଭାବରେ ସାଂସ୍କୃତିକ କାର୍ଯ୍ୟକ୍ରମ ଏତେଦିନ ଧରି ଚାଲିଆସୁଛି ସେହିପରି ଆମ ଅଞ୍ଚଳରେ ପ୍ରାୟ ଶହେ ପଚାଶ ବର୍ଷ ଧରି ପାଲାର ଅନୁଷ୍ଠାନ ହୋଇଆସୁଛି ତ ଆମେ ସବୁ ବର୍ଷ ମାର୍ଚ୍ଚ୍ ମାସ ଆଡ଼କୁ ଏହି ଅନୁଷ୍ଠାନଟି ଆୟୋଜିତ କରିଥାଉ ଏହା ତିନି ଦିନ ପାଇଁ ହୋଇଥାଏ ଯୁବପିଢ଼ିମାନଙ୍କୁ ଏହି ସବୁ ଜିନିଷରେ ଆମେ ଜଣାଇଥାଉ ଏବଂ ସେମାନେ ହିଁ ଏହି ଆୟୋଜନଟିକୁ କରିବାରେ ଆମର ସହାୟତା କରିଥାନ୍ତି ବହୁପରିମାଣରେ ଆମେ ସମସ୍ତେ ମିଶିକରି ଏ ଅନୁଷ୍ଠାନଟିକୁ ବଜାୟ ରଖିଅଛୁ ଏହା ଖୁବ୍ ଏକ ଭଲ ଅନୁଷ୍ଠାନ ଏହାକୁ ଦେଖିବା ପାଇଁ ପ୍ରାୟ ବହୁତ୍ ଦୂରରୁ ପାଖଆଖର ଯେତିକି ଗ୍ରାମ ଅଛି ଗ୍ରାମପଞ୍ଚାୟତରୁ ସବୁ ଲୋକମାନେ ଆସିଥାନ୍ତି ଆମ ଏହି ଅନୁଷ୍ଠାନର ପାଲା ଶୁଣିବା ପାଇଁ ଏଠାରେ ନାନା ରକମର ଦୋକାନ ଆଦି ରହିଥାଏ ଯେଉଁଥିରେ ନାନା ରକମର ଖାଦ୍ୟପେୟର ବ୍ୟବସ୍ଥା ହୋଇଥାଏ ତାହା ଦେଖିବାକୁ ଖୁବ୍ ଭଲ ଲାଗେ ଖୁବ୍ ମନୋରଞ୍ଜିତ ମଧ୍ୟ ହୋଇଥାଏ